ହ୍ୟାଲୋ ଆଜ୍ଞା ନମସ୍କାର ହଁ ଆମର ଝାରସୁଗୁଡ଼ାର ହୋଟେଲ ତା' ପିଲାମାନେେ ହୋଟେଲକୁ ଯାଇକି ରହିବେ ବୋଲି ଯାଇ ଭାବୁଛନ୍ତି ତ ସ୍କୁଲ୍ ପିଲାମାନେ ଏଗ୍ଜାମ୍ ଦେଇ ଆଉ ଗୋଟେ ପିଲାକୁ କେମିତି ନେଉଛନ୍ତି କ'ଣ ଟିକିଏ କୁହନ୍ତୁ

ହଁ ହଁ

ହଁ ହଁ ହଁ ହଁ ଆଜ୍ଞା ଆମ ଶହେଟା ପିଲା ନେଇକି ଯିବୁ ତ ସେଥିପାଇଁ ଯିବୁ